ରୋଷେଇ ମୁଁ ଆମ ଘରୁ ମୋ ଜେଜେମା ଆଈ ଆଉ ମୋ ବୋଉ ଏମାନେ ସବୁ ରୋଷେଇ କରନ୍ତି ମୁଁ ତାଙ୍କ ପାଖରୁ ଦେଖି ଭଲ ଭଲ ରୋଷେଇ ପିଠାପଣା ସବୁ ଶିଖିଚି ହଁ ପଚାଶ ପ୍ରକାର ପିଠା କରିଦେବି ଆମର ଜେଣୁ ବ୍ରାହ୍ମଣଙ୍କର ଆଇଁଷ ଫାଇଁସ ଉପରେ ଏତେ ତ ଯାଏନି ତେଣୁ ପିଠାପଣାରେ ଭଲ ଠାକୁର ଏଠି ଚଉଷଠ ପ୍ରକାର ଖାଉଛନ୍ତି ତାଙ୍କ ପାଖରେ ହେଉଛି ଭୋଗ ସବୁ ତେଣୁ ମୁଁ ତ ସବୁ ଦେଖିକି କରିଦେବି କରେ ବି ଆଉ ମୋ ଝିଅ ସେ ୟୁଟ୍ୟୁବରୁ ଦେଖିକି ତାର ସବୁ ସବୁ ପ୍ରକାର ଆଇଟମ୍ ମୋ ଘରେ କରେ ଆଉ ମୋତେ ଯେତେ ପ୍ରକାର କହିବ ମୁଁ ବି କରେ ପିଠା ପଣା ମିଠା ଯାହା କହିବେ ମୁଁ ଘରେ ବି ସବୁ କରେ ଆଉ ସବୁ ଝିଅ ମୁଁ କରେ ମୁଁ ଦେଖେ ତା ପାଖରେ ତା ପାଖରୁ ବି କିଛି କିଛି ଶିଖିଛି ଆଉ କରେ ନହେଲେ ଝିଅ ସବୁ ୟୁଟ୍ୟୁବରୁ କରେ ଟିଭିରେ ଦେଖିକି ଯେଉଁ ଟିଭିରୁ ଦେଖେ ମୁଁ ମୁଁ ବି ଟିଭି ଦେଖେ ଟିଭି ଦେଖିଲା ବେଳେ ସେ ଯେଉଁ କରନ୍ତି ସବୁ ପିଣ୍ଟୁ ନନା ବି ସେ ଯାଉଥିଲେ ସବୁ ବୁଲିକିରି ଖାଉଥିଲେ ସବୁଠେଇି ସେଠୁ ସବୁ ଦେଖିକିରି ବି କିଛି କିଛି ଜାଣିଛି ହଁ ଆଉ ଗୋଟେ ମାଣ୍ଡିଆ ଗୋଟେ ଜିନିଷ ସିଏ ଗୋଟେ ତାକୁ ପୁରା ବାଟି ତାକୁ ଛାଣି ତାକୁ ସବୁ ବି ଗୋଟେ ଆଇଟମ୍ କରନ୍ତି ସେଗୁଡ଼ା ବି କରେ ସବୁପ୍ରକାର ରୋଷେଇ ଏମିତି ଦେଖିକି ଟିଭିରୁ ବି କିଛି କି ଶିଖିଛି ହଁ ପିଣ୍ଟୁ ନନା ସବୁବେଳେ ଯାଉଥିଲେ ତ ଏଇଠି ସେଠି ସମସ୍ତଙ୍କ ଘରକୁ ଫୋନ କଲେ ଯାଆନ୍ତି ଆଉ ମୁଁ ବି ଦେଖିଛି କରେ ଏମିତିଆ ସବୁ ହଏ ଆଉ କ'ଣ ପିଠା ସବୁ ପ୍ରକାର ପୋଡ଼ ପିଠା ଠଉଁ ମଣ୍ଡା ପିଠା ଠଉଁ ଆରିସା ପିଠା ଠଉଁ କାକେରା ପିଠା ଠଉଁ ଯେତେ ପ୍ରକାର ପିଠା ଚକୁଳି ଚିତୋଉ ସରୁ ଚକୁଳି ଛୁଞ୍ଚି ପତ୍ର ଯେତେ ପ୍ରକାର ପିଠା ସବୁ ଅଛି ଆମର ଆଇଟମ ସବୁପ୍ରକାର କରିକିରି ଆମେ ଖାଉ ନହେଲେ ଲୋକ ଆସନ୍ତି ଖାଆନ୍ତି ଏମିତି ସବୁ ହୁଏ ଆଉ